ନାଚିଲେ ଦେହ ସବୁ ରକ୍ତ ଚଳାଚଳ ହେଇଥାଏ ଆଉ ନାଚିବା ସମୟରେ ସମସ୍ତଙ୍କୁ ଭଲ ଲାଗେ କାହିଁକି ଗୀତ ବାଜିଥାଏ ଲୋକ ଲୋକ ଥାଏ ନାଚିଲେ ଦେହ ସୁସ୍ଥ ରୁହେ ଆଉ କିଛି ରୋଗ ହେଲେ ବି ଡକ୍ଟର୍ କହୁନ୍ତି ଟିକେ ଚାଲ ଟିକେ କିଛି କର ନାଚିବ ଟିକେ ଗୀତ ଗାଅ ଖୁସିରେ ରୁହ ଦୁଃଖରେ ରୁହ ନାହିଁ ସେଥିପାଇଁ ସବୁବେଳେ ନାଚିବା ଉଚିତ୍ ଆଉ କିଛି ପ୍ରୋଗ୍ରାମ୍ ଫୋଗ୍ରାମ୍ ହେଲେ ବି ଆମେ ନାଚୁ ନାଚିଲେ ଟିକେ ଦେହ ଭଲ ଥାଏ ଦେହକୁ ଖୁସି ମିଳେ ସେହିପରି ନାଚ ମତେ ବହୁତ ଭଲ ଲାଗେ ନୃତ୍ୟ ସମସ୍ତେ କରି ପାରିବେ ବୁଢ଼ା ଛୋଟ ସବୁ ମାଧ୍ୟମ ସବୁ କରିପାରିବେ ସେଥିପାଇଁ ନୃତ୍ୟ କରିବା ଶିଖିବା ଉଚିତ୍ ନାଚିବା ନ ଜାଣିଲେ ବି ନାଚିବାକୁ ପଡ଼ିବ ଯେମିତିକି ନାଚିଲେ ଦେହ ଭଲ ଥାଏ ଗୀତ ଗାଇଲେ ବି ଭଲ ଥାଏ ନାଚିବା ଭଲ ଟିକେ ସମସ୍ତଙ୍କ ସହିତ ମିଳାମିଶା କରିବାକୁ ଭଲ ସେଥିପାଇଁ ସବୁ କରିବାକୁ ପଡ଼ିଛି ଯେମିତିକି ନାଚ ଗୀତ ଗାଇବାକୁ ପଡ଼ିବ